ଲାଇନ୍ର ଏତେ ଅଭାବ୍ ଯେ ମୁସ୍କିଲ୍ କଥା ଏ ଯେନ୍ ପ୍ରକାରେ ଲାଇନ୍ଟା ଅଛେ କିନ୍ତୁ ପାୱାର୍ କଟ୍ ତ ହଉଛେ ହଉଛେ ହେଲେ ଯେନ୍ ଭୋଲ୍ଟେଜ୍ ଦଉଚନ୍ ସେଥିରେ ପଙ୍ଖାର୍ ପତିି ବିି ନି ଘୁର୍ବାର୍ ଯେନ୍ଟାକି ଲୋକ୍ ଡହକ୍ ବିକଲ୍ ହେଇକରି ଘରେ ନେଇକି ଦୁଆରେ ନି ହେବାର୍ କାଏଁ କରି ସେ ସର୍କାର୍ ଲାଇନ୍ ଦଉଚେ ଆର୍ କାଁ କରି ଏନ୍ତା ପ୍ରକାର୍ କରୁଚେ ଯେନ୍ତାକି ଡିବ୍ରୀ ଗୁଟେ ଜାଲ୍ଲା ସାଙ୍ଗେ ସେମାନ୍ ନା ପଙ୍ଖାର୍ ପତି ଚଲୁଚେ ନା କିଛି କୁଲର୍ ଚଲୁଚେ କାଁ କରି ଲାଇନ୍ କାଟୁଚେ ଏଁ ଯଦି ଲାଇନ୍ ଦଉଚେ ବନେ ଯୋଜ୍ନାମନେ ତ କରିଛେ ଲାଇନ୍ ତ ଦଉଚେ ଲାଇନ୍ ତ ସବୁବେଲେ ଫୁଲ୍ ଭୋଲ୍ଟେଜ୍ ହେବା ବୋଲି କହୁଚେ କିନ୍ତୁ ଲାଇନ୍ କାଁ କରି ନେଇଁ ଆଏବାର୍ ଇହାଦେ ବର୍ତ୍ତମାନ୍ ବି ଜଣେ ଦେଖି ଆସୁ ଯେ ବଏଠା ଗୁଟେ ନୁ ବି ଆଉ ବହୁତ୍ କମ୍ ଜଲୁଛେ ତ ଲୋକ୍ କେନ୍ତା କରି ଏତେ ଛତିଶ୍ ଡିଗ୍ରୀ ସେଲ୍ସିୟସ୍ ଇହାଦେ ବର୍ତ୍ତମାନ୍ ବଢ଼ିଛେ ସନ୍ଧ୍ୟା ହେଲାନ ଆଉ ଯଦି ଛତିଶ୍ ଡିଗ୍ରୀ ଅଛେ ଯଦି ବେଲେ ଦିନ୍ ବେଲିଆ କେନ୍ତି ନି ହଉଥିବା ଏଁ ଆଉ ଯଦି ଦେଖ୍ମା ଲାଇନ୍ ବାବଦ୍ରେ ବଏଲେ ଆମର୍ ଟିକେ ଆଷାଢ଼୍ ମାସେ ଟିକେ ରହେସିି ଲାଇନ୍ଟା ପାୱାର୍ କିନ୍ତୁ ବର୍ଷା ଟିକେ ଧୁକା ଧୁକି ଯଦି କର୍ବା ବଏଲେ ସେଟା ବି ଲାଇନ୍ କାଟିଦେବେ ଆଉ ଯଦି ଶୀତ୍ ମାସେ ଲାଇନ୍ ଦେଲେ କାଣା କର୍ମୁ ଆମେ ଶୀତ୍ ମାସେ ଆମର୍ ଯଦି ଥଣ୍ଡା ମାସେ ଯଦି ଲାଇନ୍ ଦେବା ବଏଲେ ଆମେ କାଁ କର୍ମୁ କହ ଇ ଜଣେ ତ ଶୀତ ଶୀତ୍ ଲାଗି ତ ସାଲ୍ ଉଡୁ ଥିବା ଏଁ ସେ କାଣା କର୍ବା ତାେ ଫ୍ରିଜ୍ ଏ ସି ନେନ କି କାଣା ନେନ ଯେ ସେ ଭିତ୍ରେ ଶୁଇବା ଛୋଟିଆ ମୋଟିଆ ଲୋକ୍ ମାନେ ଆମେ ଗାଁ ଗହଲିରେ ଯେନ୍ ଅଚୁଁ ଆମେ ମଙ୍କର୍ ଅବସ୍ଥା କାଣା ହଉଥିବା ଆର୍ ବର୍ତ୍ତମାନ୍ ଏଇ ଯେନ୍ ପରିସ୍ଥିତି ହେଇଛେ କିଛି ଦିନ୍ ଗଲା ପରେ ଲୋକ୍କେ ଇ ଗରମ୍ ଝାଉଁତିକିିନି ଡାଇରିଆ ଫାଇରିଆ ବି ହେଇଯିବା ଆରୁ କେତେ ଲୋକ୍ ଜ୍ୱର୍ ବି ହେଇଯିବେ କେତେ ଲୋକ୍ ଝାଡ଼ା ବି ହେଇଯିବେ ମୁସ୍କିଲ୍ ପ୍ରକାର୍ ଗରମ୍ ହଉଛେ ଯେନ୍ଟାକି ଅସହ୍ୟ ତାତି ବଲ୍ସନ୍ ଫୁଲ୍ ମାନେ ଅଗ୍ନି ବର୍ଷା ସାଙ୍ଗେ ସମାନ୍ ଏ ଆଉ କିଛି ଦିନ୍ ଗଲାପରେ କାଣା ହେବ ଯେ କିଏ କହିପାର୍ବା ହେଟା ଲାଇନ୍ ଲାଇନ୍ ବାବଦ୍ରେ କୌଣସି ଲୋକ୍ ଆସ୍ବାନି କେବଲ୍ ବିଲ୍ ମାଗି ଆଉଚନ୍ ଖାଲି ବିଲ୍ ଦିଅ ଇଟା ମାସ୍ ମାସ୍ ହେଲା ଇଟା ଅମ୍କା ମାସ୍ ହେଲା ସେ ମାସ୍ ଇଟା ହେଲା ଖାଲି ବିଲ୍ ଦିଅ କାଁ କରି ବିଲ୍ ଦେମୁ ଭୋଲ୍ଟେଜ୍ ତ ଟିକେ ପାଇବନି ଆମେ ଶୁଇବାର୍ଲାଗି ତ ଛୁଆ ଗୁଟେ ଶୁଆମି ବଏଲେ କିି ନିଜେ ବସ୍ମି ଟିକେ ବଏଲେ ପଙ୍ଖାର ପବନ୍ ଟିକେ ତ ନି ଆସ୍ବାର୍ ଆମେ କାଁ କରି ବିଲ୍ ଦେମୁ ତଣୁ କରି ଭୋଲ୍ଟେଜ୍ ଆସ୍ବା ଲାଇନ୍ ବିଲ୍ ଦେମୁ ନାଇ ହେଲେ ବନ୍ଦ୍ କର